ଯେତେବେଳେ ମୁଁ ପ୍ରଥମେ ରୋଷେଇ କଲି ରୋଷେଇ କରିବା ପୂର୍ବୁରୁ ମଧ୍ୟ ଟିକେ ଡର ଲାଗୁଥିଲା ଡର ଲାଗିବା ପରେ ମୋତେ ରୋଷେଇ କରିବାକୁ ମୁଁ ପ୍ରଥମେ ରୋଷେଇ ବସାଇଲି ରୋଷେଇ ବସିବା ପରେ ମୋତେ ମାନେ ବହୁତ ଡର ଲାଗୁଥିଲା କିନ୍ତୁ ମୁଁ ଭାବୁଥିଲି କି ଟେଷ୍ଟ ହବ ନା ନାଇଁ ଲୋକ ମମି ଖାଇଲେ କ'ଣ କହିବେ ତ ମୁଁ ବିଭିନ୍ନ ବିଭିନ୍ନ ପ୍ରକାର ଭାବୁଥିଲି ତ ରୋଷେଇ କଲା ପରେ ମୋତେ ମାନେ ମମି ଯେତେବେଳେ ଖାଇଲେ ଖାଇଲା ପରେ ରୋଷେଇ କଲା ପରେ ବହୁତ ଟେଷ୍ଟ ଟେଷ୍ଟ ବୋଲି କହିଲେ ତ ମୁଁ ଯେତେବେଳେ ପ୍ରଥମେ ରୋଷେଇ କଲି ମୋତେ ବହୁତ ଡର ଲାଗୁଥିଲା ଓ ମାନେ କାଳେ କୁଆଡ଼େ ହାତରେ ଲାଗିଯିବ କି ଗରମ ସେଇଥିପାଇଁ ବି ବହୁତ ଡର ଲାଗୁଥିଲା ତ ମୁଁ କିଛି ଜିନିଷ ବନାଇବା ପୂର୍ବରେ ମୁଁ ପ୍ରଥମେ ରୋଷେଇ କଲି ନା ତ ମୋ ହାତରେ ବି ପଡ଼ିବା ପଡ଼ିଯାଉଥିଲା ରୋଷେଇ ଗରମ ହାୱା ବି ଲାଗିଯାଉ ଥିଲା ତାପରେ ମୁଁ ରୋଷେଇ କଲା ପରେ ମୋତେ ପ୍ରଥମେ ରୋଷେଇ କରିବା ପରେ ଲୁଣ ଲୁଣ ମସଲା ମସଲି ଇତ୍ୟାଦି ମୋତେ କିଛି କେଉଁଠି କେଉଁଟା ଦେଖା ଗଲାନି ଦେଖା ଗଲାନି ଯେତେବେଳେ ମୁଁ ତ ଲୁଣ ପକାଇଲେ ଲୁଣ ପକାଇଲା ପରେ ଲୁଣିଆ ହେଇଗଲା ତାପରେ ଅଲଣା ହେଇଗଲା ଏମିତି ହେଲା ମସଲା ପକାଇଲା ପରେ ମସଲା ଅଧିକ ମସଲା ମସଲା ଲାଗଲା ମରିଚ ଗୁଣ୍ଡ ପକାଇଲା ପରେ ମରିଚ ଗୁଣ୍ଡ ଅଧିକ ପଡ଼ିଗଲା ଅଧିକଡ଼ା ପଡ଼େ ରାଗ ଲାଗଲା ମାମା ଯେତେବେଳେ ଖାଇଲେ ମାମା କହିଲେ ବହୁତ ରାଗ ହେଇଛି ସେମିତି କହିଲେ ମୁଁ ତ ମାମା କହିଲ ନା ମୁଁ ପ୍ରଥମେ ତ ରୋଷେଇ କରସି ମାମା କଲାପରେ ମାମା କହିଲେ କି ହଁ ତୁ ରୋଷେଇ କରିବା ବହୁତ ଭଲ ଲାଗେ କିନ୍ତୁ ଡର ବି ଲାଗେ କାହିଁକିନା ନା ଯେତେବେଳେ ମୁଁ ପ୍ରଥମ ରୋଷେଇ କରୁଛିି ନା ସେଥିପାଇଁ ମୋତେ ବହୁତ ଡର ଲାଗୁଥିଲା ତ ରୋଷେଇ କରିବା ବହୁତ ସହଜ କିନ୍ତୁ ଆମେ ନୂଆ ନୂଆ କରୁଛୁ ନା ସେଇଥିପାଇଁ ଆମର ବହୁତ କଷ୍ଟ ଲାଗେ